ମୋତେ ଚିତ୍ର ବନେଇବା ପାଇଁ ବହୁତ ଭଲ ଲାଗେ ଏବଂ ମୁଁ ମଧ୍ୟ ବହୁତ ବହୁତ ଚିତ୍ର ବନେଇଛି ପାହାଡ଼ ଯେପରିକି ଫୁଲ ଫୁଲ କୁଣ୍ଡା ଏମିତିକି ମଣିଷ ଗାଡ଼ି ଏପରିକି ଛୋଟ ଛୁଆଙ୍କ ମଧ୍ୟ ସିନେରୀ ଏବଂ ଠାକୁର ଫଟୋ ମଧ୍ୟ ଚିତ୍ର କରିଛି ଏବଂ ଏପରିକି ଘର ଚିତ୍ର ପିଜୁଳି ଆଉ ପକ୍ଷୀ ଏଇ ବହୁତ ପ୍ରକାର ଏହିପରି ଏ ଆଉ ମଧ୍ୟ ଲୋକମାନେ ଦେଖନ୍ତି ଏବଂ ଖୁସି ହୋଇଯାଆନ୍ତି କିମ୍ବା କେହି ଚିନ୍ତରେ ଥିଲେ ସେ ଦେଖନ୍ତି ଦେବାଦେବୀଙ୍କ ଫଟୋ ସୁନ୍ଦର ବନାହୋଇଛି ତ ସେମାନେ ଚିନ୍ତାମୁକ୍ତ ହୁଅନ୍ତି ମଧ୍ୟ ଆଧ୍ୟାତ୍ମିକ ମନୋଭାବ ଆସିଯାଏ ଏବଂ ଭଲ ଚିତ୍ର କରିଥାଏ ସେମାନେ ଖୁସି ହୋଇକରି ମଧ୍ୟ ମୋତେ ଏ କୁହନ୍ତି ଯେ ସାବାସ୍ ପ୍ରଦାନ କରନ୍ତି ବା କୁହନ୍ତି ଯେ ଓ ଭଲ ଚିତ୍ର କରୁଛ ଏବଂ ଆଗକୁ ମଧ୍ୟ ଆହୁରି ଭଲ ଚିତ୍ର କରିବ ଏହିପରି କୁହନ୍ତି ଏବଂ ମୁଁ ମଧ୍ୟ ସ୍କୁଲ୍ରେ ଚିତ୍ର କରି ପ୍ରାଇଜ୍ ଆଣିଛି ଏବଂ କଲେଜ୍ରେ ମଧ୍ୟ ପ୍ରାଇଜ୍ ଆଣିଛି ଏବଂ ସେଥିରେ ଆରଥର ବାରିପଦା ବି ଯାଇଥିଲି ମଧ୍ୟ ସେହି ଚିତ୍ରାଙ୍କନ ଦେଇ ତା'ପରେ ସେମିତି ଲୋକ ସାର୍ମାନେ ବି ବହୁତ ଖୁସି ହୁଅନ୍ତି ଯେ ଚିତ୍ର ବଢ଼ିଆ କରୁଛୁ ଆଗକୁ ବି ସେମିତି କରିବୁ ଚିତ୍ର ପ୍ରତି ଚିତ୍ରାଙ୍କନ ପ୍ରତି ଧ୍ୟାନ ଦେ ତୋର ଭଲ ହେଉଛି ସେହିପରି ମଧ୍ୟ କୁହନ୍ତି ସାର୍ମାନେ ସାବାସୀ ମଧ୍ୟ ଦିଅନ୍ତି ଏବଂ ସାର୍ମାନଙ୍କର ବି ବହୁତ ଆଗ୍ରହ ଯେ ଛୁଆ କେମିତି ଆଗକୁ ଯିବେ ସେଥିପାଇଁ ମୋତେ ବି କୁହନ୍ତି ଯେ ଭଲସେ କର ଆଗକୁ ମଧ୍ୟ ଆହୁରି ଭଲ ଭାବେ କରିପାରିବୁ ଏବଂ ବଢ଼ିଆ କରୁଛୁ ଏବଂ ଭଲ କରିବୁ ମଧ୍ୟ ସେହିଭଳି ଚିତ୍ର ଗାଁରେ ବି ମଧ୍ୟ କରନ୍ତି କରେ ବାପା ମା'ମାନେ ବି କୁହନ୍ତି ଯେ ଭଲ କରୁଛୁ ଏବଂ ଆହୁରି ଭଲ କରିବୁ ଏବଂ ମୁଁ ବାପାମାନଙ୍କ ବାପା ମାଆଙ୍କର ବି ମଧ୍ୟ ଚିତ୍ର କରିଛି ସେହିଭଳି ସବୁ ଲୋକ ଭଲପାଇବା ଦିଅନ୍ତି ଏବଂ ମୁଁ ବି ଭଲ ଭାବେ ଚିତ୍ର କରେ